ହ୍ୟାଲୋ ହଁ ନମସ୍କାର କିଏ କହୁଛନ୍ତି ହଁ ଆଜ୍ଞା ନମସ୍କାର ଆଉ କ'ଣ ଖବର କୁହ

ବି ମାନେ ଏଠି ତ ଆମ ମୋର ତ ବଡ଼ ହୋଟେଲ୍ ରହିଯାଇଛିି କିନ୍ତୁ ସେ ପାଖରେ ଟିକେ ଆର୍ ଦୁଇଟା ତିନିଟା ଖୋଲିଦେଲେଣି ତାଙ୍କର କମ୍ପିଟିସନ୍ ଚାଲିଛିି କି ନାହିଁ ଏବେ ବିରିୟାନିର ଗୋଟେ ପ୍ଲେଟ୍କୁ ଆମେ ୱାନ୍ ଟ୍ୱେଣ୍ଟି ମାନେ ଶହେ କୋଡ଼ିଏ ଲଖାକୁ ଦେଉଛୁ ଆରି ସେଟା ପାଇଁ ମୁଁ ଠିକ୍ ସମୟରେ ମୁଇଁ ଫୋନ୍ କର୍ଲ ମୋତେ ଇଏ ରୋଷେଆ ହଁ ଭଲ ଚାଲିଛି ଯେ ମୁଇଁ ଟିକେ ବଡ଼ କର୍ବାକୁ ଚାହୁଁଛି ଆରେ ମୋତେ ଟିକେ ରୋଷେଆ ଦୁଇ ଜଣ ଦରକାର ସେ ସେଇଟା ପାଇଁ ଭଲ ଠିକ୍ ହଁ ଠିକ୍ ସମୟରେ ଆପଣ ଫୋନ୍ କର୍ଲ ତମର୍ ନ୍ୟୁଜ୍ରେ ଟିକେ ବାହାର କରିବି ବୋଲି ଭାବୁଥିଲି ତ

ଆମ ରୋଷେଆ ଦୁଇ ଜଣ ଦରକାର ଅଛି ବାକି ଭଲ ପିଲାଙ୍କୁ ଦରକାର ଅଛି ସେଇଟା ନ୍ୟୁଜ୍ ତମର ନ୍ୟୁଜ୍ ପେପର୍ ବାହାର କର୍ବାର ଅଛି ତ ହଁ ନିଯୁକ୍ତି ମାନେ ଆମ ଇଏରେ ତାଙ୍କେ ରହିବେ ତାଙ୍କର ସେଲେରୀ ରହିବ ବାର ହଜାର ପାଞ୍ଚ ଶହ ଚଉଷଠି ଟଙ୍କା ରହିବ ମାସକୁ କ୍ଵାଲିଫିକେସନ୍ ଟେନ୍ଥ ପାସ୍ରୁ ଯେତେ ପଢ଼ୁଛନ୍ତି ପଢ଼ୁଥିବେ ଆରି ହେଲେ କର ଆଜି ତମେ ଲେଖ୍ଲେ କେବେ ବାହାର୍ବ କିନ୍ତୁ ସାର୍ କେତେ ଦେବାର ଅଛି ଦେବାକୁ ପଡ଼୍ବ ଆଜ୍ଞା ଆଜି ଆକା ଦେବାକୁ ପଡ଼୍ବ କିନ୍ତି ହେଲେ ବାକି ଆଜି ଫଟୋଫୁଟା ସବୁ ନେଇଥିବ କି ହଁ ଆଜି ନେଇଯିବେ ଏବେ ତ ଚାଲିଛିି ଘଣ୍ଟେ ସୁଦ୍ଧା ଆମର ସବୁ ରେଡ଼ି ହୋଇଯିବ ଆପଣ ବି ଖାଇଦେବେ ଗୋଟେ ପ୍ଲେଟ୍ କେମିତି ଅଛି ଆମର କ'ଣ ଆପଣ ବି ଜଣେଇବେ ସେଇ ହୋଟେଲ୍ଟା ଭଲ ବୋଲି ଆରି ଠିକ୍ ଅଛି ହେଲେ ଆରି ନାଇଁ ନାଇଁ ରୋଷେଆ ଖାଲି ଦୁଇଟା

ମୋର ତ ବାହାରେ ଭରା ହେଇଛି ମୋର ଆଡ଼୍ରେସ୍ ଇମେଲ୍ ଆଡ଼୍ରେସ୍ ଫୋନ୍ ନମ୍ବର ସବୁ ଅଛି ସେଟାକୁ ଫଟୋ କାଢ଼ି ନେଇଯିବେ ଠିକ୍ ଅଛି ମୁଇଁ ସେଟା ନହେଲେ ଆପଣ ଟିକେ ପଳେଇ ଆସନ୍ତୁ ସାର୍